ଚଲ ଚିତ୍ର ଏହା ହଉଛି ଆଧୁନିକ ଯୁଗରେ ଏକ ବହୁଲ ଭାବରେ ପ୍ରଚଲିତ ଟିଭି ସୋ ଯାହାକି ଆଜିକାଲି ସମୟରେ ସମସ୍ତେ ଚରିତ୍ର ନିଜର ପସନ୍ଦିଦା ହେଉଛି ପ୍ରିୟ ଅନଲାଇନ୍ ବେକିଂ କିମ୍ବା ଟିଭି ଶୋ ଏଟା ଦେଖିବାକୁ ଭଲ ଲାଗି ହେଲେ ସେଥିରୁ ଛୋଟ ଛୋଟ ଦେଖିଥିବାରୁ ଟ ନେଟଫିଲିକ୍ସ ଇଭଲ ଭିଡ଼ିଓମାନେ ବହୁତ ପସନ୍ଦ ଲାଗେ ଏହା ବହୁତ କ୍ଲିନ୍ ଦିଶେ ଆଉ ସାଫ ସୁତର ଦିଶେ ଆଜିକାଲି ଯୁଗରେ ଇଟା ହେଉଛି ତାଙ୍କ ମାଧ୍ୟମିକ ଗଣଶିକ୍ଷା ଭାବରେ ବ୍ୟବହାର କରାଯାଉଛି ଆଉ କହିବାକୁ ଗଲେ ଚଳଚ୍ଚିତ୍ର ହେଉଛି ଗୋଟେ ଶିକ୍ଷିତ ବି ଆଉ ଅଶିକ୍ଷିତ ବି ଯୋଉଟାକି ନିଜ ଭାବନା ଯେମିତି ସେମିତି ନିଜ ବଦଳାଇବାକୁ ହେଇଥାଏ ଆଉ ଚଳଚ୍ଚିତ୍ର ହେଇଛି ଯେଇଟା ସମସ୍ତ ଗୁଡ଼ିକ ଆ ବିଶୟ ଅନୁଭୂତି ଯାହାକି ମଞ୍ଜ ମନୋରଞ୍ଜନ କାର୍ଯ୍ୟ କରିବାକୁ ପଡ଼ିଥାଏ ଆଉ ସେ ଅନେକ ଶିକ୍ଷିବାକୁ ମିଳିଥାଏ ଆଉ ଅଶିକ୍ଷିତ ବି ଥାଏ ଏହାକୁ ନିଜେ ମାନକି ଚଲିବ ଏହା ହେଇଛି ଆଧୁନିକ ଯୁଗରେ ଏକ ବହୁଲ ପ ଭାବରେ ବ୍ୟବହାର ହଥିବା ଏକ ସ ଭାବରେ ଏହାକୁ ଗ୍ରହଣ କରିକି ଲୋକମାନେ ନିଜର ଅନୁଭୂତି କଣ କରିନ୍ତି ଆଉ ଟିଭି ହଉଛି ମଣିଷର କିଛି ଶିଖିବାକୁ ମିଳିଥାଏ ଆଉ ପୁରୁଣା ସୃତିକୁ ମନେ ପକାଇଥାଏ ଅନ୍ୟ ଜିନିଷ ଶିଖିବାକୁ ଦେଇଥାଏ ହେଉଚି ପଛରେ ଯେମିତି ଥିଲା ମଣିଷ ଆଜିକାଲି ସେ ମଣିଷ ବଦଲେଇ ପୂରା ଯାଇଛି ଏହାକୁ ବହୁତ ଲୋକମାନେ ଦେଖିଥାନ୍ତି ସକାଲୁ ଟିକେ ନ୍ୟୁଜ୍ ପେଜ ଦେଖିକି ରାତିରେ ବି ଏହାକୁ ଟିକେ ଟିକେ ଦେଖିଥାନ୍ତି ନିଜର କାମ ସାରିକି ଆସିକି ଲୋକମାନେ ଏହାକୁ ନିଜର ଏକ ମଧ୍ୟମ ଏଧାମ ଏକ ଚଳଚ୍ଚିତ୍ର ହେଉଛି ଅନେକ କାଯ୍ୟରେ ଏହାକୁ ବ୍ୟବହାର କରାଯାଉଛି ଟିଭିକୁ ଯାଲକ ସବୁ ସମୟରେ ଏକ ମୂଲ୍ୟବାନ ଜିନିଷ